ବଗିଚାରେ ଯେତେବେଳେ କାମ କରିଥାଉ ବଗିଚାରେ ଯେତେବେଳେ ରକ୍ଷଣବେକ୍ଷଣ କରୁ ସେତେବେଳେ ବହୁତ ପ୍ରକାର ଜୀବଜନ୍ତୁଙ୍କ ସହିତ ସମ୍ମୁଖୀନ ହବାକୁ ପଡ଼ିଥାଏ ଯେମିତି ଛୋଟଛୋଟ ସାପ ଥାଏ ବିଷାକ୍ତ ସାପ ଥାଆନ୍ତି ବି ଏଁ କଙ୍କଡ଼ାବିଛା ବିଛା କଲକତରା ମଶା କାଣ୍ଡପୋକ ବି ଥାଆନ୍ତି ବିଷାକ୍ତପୋକ ବି ଥାଆନ୍ତି ସେମାନେ ଙ୍କୁ ବହୁତ ଯତ୍ନ ସହକାରେ କରିବାକୁ ପଡ଼େ ସେମାନଙ୍କ ଦ୍ଵାରା ଆମେ ବି ବହୁତ ଆଘାତ ପାଇଥାଉ ଯେମିତି ଯାଉଥିବୁ କଙ୍କଡ଼ାବିଛାଟିଏ କେଉଁଠି ମାରିଦବ ସେଥିପାଇଁ ଆମେ ବହୁତ ଯତ୍ନ ସହକାରେ କରିଥାଉ ଆଉ ସେମାନଙ୍କ ପାଇଁ ଇଏ ଔଷଧ ସ୍ପ୍ରେ କରୁ ଛିଞ୍ଚନ କରିଥାଉ କୀଟନାଶକ ଔଷଧ ସେମାନେ ବି କିଛିଟା ମରିଯାଆନ୍ତି କିଛିଟା ବି ରହିଯାଆନ୍ତି ମଶାମାନେ ଆସିକିରି କାମୁଡ଼ିଖାଆନ୍ତି ସେମାନଙ୍କ ଦ୍ୱାରା ଆମେ ବି ବହୁତ କଷ୍ଟ ପାଉଛୁ